ହ୍ୟାଲୋ

ହଁ ଆସ୍ବାନି କେନ୍ତା ଯିବି ଅସୁବିଧା ଅଛି କି ହଁ ହେଲେ ଆପଣ ଟିକେ ଉଁ ସଫାସୁତରା ଟିକେ ରଖିଲେ ହେଲେ ସକାଳ ମନ୍ଟା ବି ଭଲ ରହିବ ଆଉ ପଢ଼ିବା ପାଇଁ ଭଲ ହବ ପଇସା ଆସ୍ବାର୍ କର୍ବାନି ସମୟେ ସମୟେ କେତେ ଆସ୍କେ ବୋଲି ନ କଭି କଭି ନେଇ ଆତା ବି ନେଇ ଆସ୍ବା କା ବୋଲେ ନୁହଁ ହଁ ଭଲ କରିବ ତାଙ୍କ ଦେହ ତ ଭଲ ନାହିଁ ଉଁ ସଫାସୁତରା ରଖୁ ନାହିଁ ଠିକ୍ସେ ଯତ୍ନ ନଉ ନାହାନ୍ତି ଆପଣ କ'ଣ କ'ଣ ଥାନେ ସବୁ ଅଛି ସବୁ ଆପଣ ସଫା ସୁତରା ପରିଚ୍ଛନ୍ନ ରଖିବେ ବୋଲେ ହୁଁ ଛୁଆଟା ଭଲ୍ସେ ହଁ ଭଲ୍ ସେ ଦେହଟା ରହିବ ହସ୍ପିଟାଲ୍ରୁ ଆସିଲେ ସ୍କୁଲ୍କୁ ଯିବନି ଆମେ ଏଇଠି ଥିଲୁ ହଁ ପଠାଅ ସଫାସୁତରା ରଖନ୍ତୁ ଉଁ ଆଉ ଭଲ୍ସେ ଖାନା ପିନା ଠିକ୍ସେ ଦିଅନ୍ତୁ ଆଉ ଠିକ୍ ଟାଇମ୍ରେ ଠିକ୍ ସମୟରେ ସ୍କୁଲ୍କୁ ପଠାନ୍ତୁ ହଁ ଚେଷ୍ଟା କଲେ ହବ ଆଜି ହଁ ଠିକ୍ ଅଛି